ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡ ଯେଉଁଠାରେ ପଶୁ ପକ୍ଷୀ ଗଛ ଲତା ମଣିଷ ଆଦି ସବୁ ବାସ କରନ୍ତି କିନ୍ତୁ ବ୍ରହ୍ମାଣ୍ଡର ଏହି କଥାଟା ମୋତେ ବେଶ ଆଶ୍ଚର୍ଯ୍ୟ କରେ କି ଏ ବ୍ରହ୍ମାଣ୍ଡକୁ କିଏ ତିଆରି କରିଛି ଏ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା କିଏ ମଣିଷକୁ କିଏ ତିଆରି କରିଛି ଗଛ ଲତା ତାପରେ ପଶୁ ପକ୍ଷୀ ନଦୀ ନାଳ ଏଗୁଡ଼ିକର ସୃଷ୍ଟିକର୍ତ୍ତା କିଏ ଏହିସବୁ ଭାବି ଭାବି ବହୁତ ଆଶ୍ଚର୍ଯ୍ୟ ଲାଗେ ଓ ଏହିସବୁ ଭାବିବା ପାଇଁ ମୋର ବହୁତ ଇଚ୍ଛା କି ମାନେ ୟାର ସୃଷ୍ଟିକର୍ତ୍ତା ସବୁ କିଏ ମୋତେ ଏଇଟା ଜାଣିବାକୁ ବହୁତ ଇଚ୍ଛା ଆଉ ବ୍ରହ୍ମାଣ୍ଡ ବିଷୟରେ ମଧ୍ୟ ଅଧିକ ଜାଣିବାକୁ ମୋତେ ଭଲ ଲାଗେ ଏହାର ରହସ୍ୟ ହେଉଛି ବ୍ରହ୍ମ ଏହାର ରହସ୍ୟରେ ମାନେ ମ ମଣିଷ ତ ଆଦିମ କାଳରେ ମାଙ୍କଡ଼ ଥିଲା ମଣିଷ ମାଙ୍କଡ଼ରୁ ହିଁ ସୃଷ୍ଟି ହୋଇଅଛି ଓ ଏହା ତ ମୁଁ ଜାଣିଛି କିନ୍ତୁ ଗଛ ଲତା ଏଡ଼ା ସବୁ କେଉଁଠୁ ସୃଷ୍ଟି ହୋଇଛନ୍ତି ଏହାକର ସୃଷ୍ଟିକର୍ତ୍ତା କିଏ ଏହା ମୋତେ ଜାଣିବାକୁ ବହୁତ ଇଚ୍ଛା ଲାଗେ